ଆମ ଅଞ୍ଚଳରେ ବିଭିନ୍ନ ଋତୁରେ ବିଭିନ୍ନ ଜଳବାୟୁର ପ୍ରଭାବ ଦେଖାଯାଇ ଥାଏ ଯେମିତିକି ଗରମ ଗରମ ମାନେ ଗ୍ରୀଷ୍ମ ଋତୁରେ ବହୁତ ପରିମାଣରେ ଗରମ ଦେଖାଯାଏ ସବୁ ବର୍ଷ ଅପେକ୍ଷା ଏ ବର୍ଷ ଏମିତି ଗରମ ଯେ ସ୍କୁଲ୍ଯାକ ମଧ୍ୟ ବହୁତ ଆଗରେ ବହୁତ ଶୀଘ୍ର ଛୁଟି ହେଇଗଲାଣି ଆଉ ଯେମିତିକି ବର୍ଷା ଋତୁରେ ଆମ ପଲ୍ଲୀ ଅଞ୍ଚଳରେ କେତେ ବର୍ଷ ହେଲାଣି ବହୁତ ଅସୁବିଧା ହେଉଛି କାରଣ ଯେମିତି ବର୍ଷା ମାସରେ ଧାନ ଚାଷ କରାଯାଏ ସେତିକିବେଳେ ସମାନ ଟାଇମ୍ରେ ସମାନ ପରିମାଣରେ ବର୍ଷା ହେଉ ନାହିଁ କାରଣ ଯେମିତି ବହୁତ ପରିମାଣରେ ପାଣି ପିଉଥିବା ଗଛଯାକ ଲଗଉଛନ୍ତି ଯେମିତିକି ନୀଳଗିରି ଆଇ ମିନ୍ ଡିଫରେଣ୍ଟ ଟାଇପ୍ ଅଫ୍ ହାଇବ୍ରିଡ଼ ଟ୍ରିଜ୍ ଆଣ୍ଡ ଥଣ୍ଡା ଋତୁ ତ ଯେମିତିକି ଥଣ୍ଡା ଋତୁରେ ଆଇ ମିନ୍ ଶୀତଋତୁରେ ଆମର ଜଳବାୟୁଟା ସମାନ ଥାଏ କାରଣ ଦିନବେଳେ ଟିକେ ଭଲ ଭାବରେ ଖରା ହେଇକି ଆଇ ମିନ୍ ଟିକେ ଗରମ ହେଇ ତା'ପରେ ସାଧାରଣ ନର୍ମାଲ୍ ହିଁ ଲାଗେ